ସାମ୍ପ୍ରଦାୟିକ ବର୍ଷଗୁଡ଼ିକରେ ଏହି ବୃତ୍ତି କିପରି ପରିବର୍ତ୍ତନ ହୋଇଛି କି ନିରାମିଷ ଆମିଷ ବେଶୀ ଆମ ଏବେ ଜୀବନ ବେଶୀ ଚାଲୁଛି ଆଉ ଲୋକମାନେ ବି ବେଶୀ ଆପଣେଇଛନ୍ତି ସେଥିପାଇଁ ସମସ୍ତେ ବ୍ୟବସାୟର ବି ବେଶୀ ଆମଦାନୀଫାମଦାନୀ ବିକ୍ରି ହେଉଛିି ସମସ୍ତେ ଆଉ ଆଜିକାଲି କୁକୁରମାନେ ପୋଷା କୁକୁରମାନଙ୍କୁ ଦେଉଛନ୍ତି ଅଣ୍ଡାଫଣ୍ଡା ଯେଉଁଟା ସ୍କୁଲ୍ମାନଙ୍କରେ ବି ଦେଇକି ସେମାନଙ୍କୁ ସେମାନଙ୍କୁ ଯୋଷ ସେଥିପାଇଁ ତାଙ୍କର ଚାହିଦା ଅଧିକ ଆମିଷର ଚାହିଦା ବି ଅଧିକ ଅଛି ଆଉ ଭେଜିଟେବୁଲ୍ର ବି କିଛି ଭେଜିଟେବୁଲ୍ ଅଧିକ ଡ଼ିମାଣ୍ଡ ଚାଲିଛି ତାଙ୍କର ଭେଜିଟେବୁଲ୍ ବି ଆଜିକାଲି ଲୋକମାନେ କାରଣ ନନଭେଜ୍ ଖାଇବା ଦ୍ୱାରା ବି ସେମାନେ ରୋଗ ସୁସ୍ଥ ହବାକୁ ଚାହୁଁଛନ୍ତି ସେଥିପାଇଁ ଚାହିଦା ତ ନନଭେଜ୍ ଯେମିତିକି ଆମିଷଗୁଡ଼ାକ ବେଶୀ ଚାହିଦା ହେଉଛି ଅଣ୍ଡା ମାଛ ମାଂସ ମାଛ ସବୁ ବେଶୀ ଚାଲୁଛି ଯେଉଁଟା ହଷ୍ଟେଲ୍ଗୁଡ଼ାକରେ ବି ଆମର ଡ଼େ ବାଇ ଡ଼େ ଦେଉଛନ୍ତି କେଉଁଦିନ ଅଣ୍ଡା କେଉଁଦିନ ଚିକେନ୍ କେଉଁ ଦିନ ମାଛ ସେଥିପାଇଁ ବି ହେଉଛିି ଘରେ ତ ଆଗେ ଖାଉଥିଲେ ଏବେ ସବୁ ଅଫିସାଆଲି ହଷ୍ଟେଲ୍ ପିଲାମାନଙ୍କୁ ବି ଦିଆଯାଉଛି ତାଙ୍କର ପୁଷ୍ଟି କେମିତି ଆଇରନ୍ ବୃଦ୍ଧି ହେବ ପିଲାମାନଙ୍କର ଛୋଟ ଛୋଟ ଯେଉଁ ଗରିବ ପିଲାମାନେ ଅଛନ୍ତି ପଢ଼ୁଛନ୍ତି କାଟାଗୋରୀର ସେମାନେ କେମିତି ଆଗକୁ ବଢ଼ି ପାଠ ପଢ଼ିବେ ବୃଦ୍ଧି ହେବ ଗ୍ରୋଥ୍ ହେବେ ଯୁକ୍ତରୁ ମୁକ୍ତ ପାଇବେ ସେଥିପାଇଁ ସେମାନେ ସେ ସେ ଚାହିଦା ହେଉଛି ସରକାର ବିଷୟଟା ଆପଣଉଛନ୍ତି ସୁସ୍ଥ ଖାଦ୍ୟ ଆଉ ନିରାମିଷ ଖାଦ୍ୟ ଖାଇବା ପାଇଁ ସ୍ଵଚ୍ଛ ଥିବା ଦରକାର ଡ଼ାଲି ଜାତୀୟ ଖାଦ୍ୟ ବି ଆଜିକାଲି ବେଶୀ ଚାହିଦା ହେଉଛି